ମୁଁ ଯେଉଁ ବେଡ଼ସିଟ କିଣିଥିଲି ଖରାପ ପଡ଼ିଲା ମୋ ମନ ଭାରି ଦୁଃଖ ମା ମୋ ଉପରେ ରାଗୁଛନ୍ତି ଧୋଇଲାବେଳେ ତା'ର ରଙ୍ଗ ଛାଡ଼ିଗଲା ମଧ୍ୟ ଫାଟିଲା ସୁତା ସବୁ ବାହାରି ଗଲା ୟେ କୁଚୁକୁଚା ମଧ୍ୟ ହୋଇଗଲା ଶୋଇଲାବେଳେ ଗରମ ଲାଗିଲା ଭଲ ଲାଗିଲାନି ଏମିତି ଜିନିଷ ଆଉ କିଣିବିନି